ମୁଁ ପ୍ରତିଦିନ ପାଞ୍ଚ କିଲୋମିଟର ଦୌଡ଼ିପାରେ ଏବଂ ପାଞ୍ଚ କିଲୋମିଟର ଦୌଡ଼ିବା ନିହାତି ଜରୁରୀ କାହିଁକି ନା ପ୍ରତିଦିନ ଦୌଡ଼ିକି ଅନେକ ଦୂର ଯାଇପାରିବା ଏବଂ ନିଜର ଶରୀର ଭଲ ରହିବ ଦୌଡ଼ିକି ବହୁତ ବହୁତ ଜିନିଷ୍ ମିଳିଥାଏ ଏବଂ ଶରୀର ବି ଭଲ ହୋଇଥାଏ କାହିଁକିନା ଦୌଡ଼ିବାରେ ଦେହ ସୁସ୍ଥ ରହିଥାଏ ଏବଂ ଦେହ ପାଇଁ କିଛି ସବୁ କିଛି ନିହାତି ଜରୁରୀ କାହିଁକି ନା ଦୌଡ଼ିଲେ ଆମକୁ କିଛି ଅସୁବିଧା ହବନି ଲୋକଙ୍କ ଠାରୁ ଷ୍ଟ୍ରଙ୍ଗ ରହିବାକୁ ପଡ଼ିବ ଆଉ ମୁଁ ପ୍ରତିଦିନ ତ ପାଞ୍ଚ କିଲୋମିଟର ଦୌଡ଼େ ସେଥିପାଇଁ ସେ ଆହୁରି ଆହୁରି ଅଧିକ ମାନେ ସାତ ଆଠ ଦଶ ହେନ୍ତା କିଲୋମିଟର ଦୌଡ଼ିବାକୁ ପଡ଼ିବ ଟିକେ ଟିକେ କିରି ଅଧିକରୁ ଅଧିକ ଆମକୁ ଦୌଡ଼ିବାକୁ ପଡ଼ିବ ଏବଂ ଦୌଡ଼ିକି ବହୁତ ଷ୍ଟ୍ରଙ୍ଗ ହେବାକୁ ପଡ଼ିବ ଏବଂ ଦୌଡ଼ିଲେ ବହୁତ ଷ୍ଟ୍ରଙ୍ଗ ହେଇଥାନ୍ ଏବଂ ଦୌଡ଼ିକି ବହୁତ ଶକ୍ତି ବି ପାଇଥାଉ ଏବଂ ହେଥିରୁ ଅନେକ ଗୁଡ଼ିଏ ଶକ୍ତି ଆମକୁ ବି ମିଳିଥାଏ